ଆମ ରାଜ୍ୟରେ ବା ଆମ ଗ୍ରାମାଞ୍ଚଳରେ ସାଧାରଣତଃ ଆମେ ଯେହେତୁ ହିନ୍ଦୁ ଧର୍ମ ପାଳନ କରୁ ସେଠାରେ ଏଠାରେ ଦୀପାବଳୀ ଗଣେଶ ପୂଜା ସରସ୍ଵତୀ ପୂଜା ଇତ୍ୟାଦି ପର୍ବ ପାଳନ କରାଯାଇଏ ଇତ୍ୟାଦି ପର୍ବ ମାଧ୍ୟମରେ ଆମେ ନିଜର ସଂସ୍କୃତି ତଥା ଚାଲିଚଳଣୀ ଏଠାରେ ପ୍ରମୁଖ ଧାର୍ମିକ କାର୍ଯ୍ୟମାନ ପ୍ରଦର୍ଶନ କରାଯାଏ ଏବଂ ଏହି ପାଳନରେ ବିଭିନ୍ନ ଲୋକମାନେ ବିଭିନ୍ନ ପ୍ରକାର ପୋଷାକ ବା ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ପୋଷାକ ଭିନ୍ନ ଭିନ୍ନ ଧାରଣର ପରିଧାନ କରିଥାନ୍ତି ଦୀପାବଳୀ ପର୍ବାଣୀ ହଉ ସେଥିରେ ଲୋକମାନେ ସେହି ରାମ ରାମ ଯେମିତି ବନବାସରୁ ଫେରୁଥିଲେ ସେହି ସେଠାରେ ସାଜସଜ୍ଜ୍ୟା ହୋଇଥାଏ ଏବଂ ବିଭିନ୍ନ ପର୍ବପର୍ବାଣୀ ମାଧ୍ୟମରେ ଏଠାରେ ପ୍ରଦର୍ଶନ କରାଯାଏ ଖ୍ରୀଷ୍ଟମାସ ଫେଷାାଗ ଇତ୍ୟାଦି ଏଠାରେ ପାଳନ କରାଯାଇଏ ସତ ହେଲେ ତାହା ଅତି ଅତି ଆକର୍ଷଣୀୟ ନୁହେଁ ଏଠାରେ ଦିୱାଲୀ ଗଣେଶ ପୂଜା ସରସ୍ୱତୀ ପୂଜା ନୂଆଖାଇ ତଥା ଗଣେଶ ପୂଜା ହୋଲି ଏହି ଉତ୍ସବ ମାନ ଧୁମଧାମରେ ପାଳନ କରାଯାଇଥାଏ ଇତ୍ୟାଦି ପାଳନ କରିବା ପାଇଁ ଲୋକମାନେ ଅଧିକ ଆକୃଷ୍ଟ ଏବଂ ଏଥିପାଇଁ ବହୁତ ବିଭିନ୍ନ ପ୍ରକାର କାର୍ଯ୍ୟ କରିଥାନ୍ତି ଏବଂ ଏହି ବିଭିନ୍ନ ପ୍ରକାର ସଂସ୍କୃତି ଚାଲିଚଳଣୀ ସେଠାରେ ପ୍ରହଶନ କରାଯାଏ ଏବଂ ତାହା ଧୁମଧାମରେ ପାଳନ କରାଯାଇଥାଏ ଦୀପାବଳୀ ହଉ କି ସରସ୍ଵତୀ ପୂଜା ହଉ କି ହଲା କି ଦଶହେରୀ ଦଶହରା କି ବିଭିନ୍ନ ପର୍ବପର୍ବାଣୀରେ ସେମାନେ ନିଜର ସେହି ପ୍ରମୁଖ ରୋଲ୍ ନିଭାଇଥାନ୍ତି ଏବଂ ସେହି ପର୍ବପର୍ବାଣୀକୁ ସେମାନେ ଆଗକୁ ବଢ଼େଇ ନେଇଥାନ୍ତି ଏବଂ ବିଭିନ୍ନ ପର୍ବପର୍ବାଣୀ ଗଣେଶ ପୂଜା ସରସ୍ୱତୀ ପୂଜା ହୋଲି ଇତ୍ୟାଦିରେ ସେମାନେ ବିଭିନ୍ନ ପ୍ରକାର କାର୍ଯ୍ୟ କରିଥାନ୍ତି